ହ୍ୟାଲୋ ଓଲା ଅଫିସ୍କୁ ଫୋନ୍ ଲାଗିଛି ମୁଇଁ ସୁନୀଲ ଡାଙ୍ଗ ଶଗଡ଼ା ରୋଡ୍ ଧୁଳିଆପଦାରୁ କହୁଥିଲି ଆପଣଙ୍କ କ୍ୟାବ୍ ବୁକ୍ କରିଥିଲି ଯାହାକୁ ମୁଇଁ ନଗଦ୍ ଟଙ୍କା ଦେଇଥିଲି ସେ ମୋତେ ପୁରୀର ରଥଯାତ୍ରା ଭଲ୍ ଭାବରେ ଦେଖେଇଥିଲା ପୁରୀର ସମୁଦ୍ର ଆର୍ ବି ବିଭିନ୍ନ ପର୍ଯ୍ୟଟନସ୍ଥଲୀଗୁଡ଼ିକ ଭଲ୍ ଭାବରେ କାହାଣୀ ଭଲିଆ ବୁଝେଇଦେଇଥିଲା ଆପଣଙ୍କ ଅଫିସ୍ର ଡ୍ରାଇଭରଙ୍କ ଆଚରଣ ଭଲ୍ ଥିଲା ସେ ମୋର୍ ସାଙ୍ଗରେ ଭଲ୍ କଥାବାର୍ତ୍ତା ବି ହଉଥିଲା ଆପଣଙ୍କ କ୍ୟାବ୍ଟି ପିକ୍ ଅପ୍ ବ୍ରେକ୍ ହର୍ଣ୍ଣ ଶୀଟ୍ ଆଉ ଗ୍ଳାସ୍ ବି ଭଲ ଥିଲା ତେଣୁ ମୁଁ ଆଉ ଥରେ ରଥଯାତ୍ରା ଦେଖିଗଲେ ମୋତେ ଆପଣଙ୍କ ଅଫିସ୍ର କ୍ୟାବ୍ଟି ହିଁ ଦରକାର